ହ୍ୟାଲୋ

ବାସିଛିି

ଆଉ ତୁମେ ତ ବିଲବାଡ଼ି ସବୁବେଳେ ପଳେଇଲ ତୁମର କାମ ସରୁନି ଆଉ ମୁଁ ବସିକି ଏକଲା କିଅଣ କରିବି

ହଁ ମୁଁ ପଚାରୁଛି ବା ମୁଁ ପଚାରୁଛି ଆଉ ଏବେ ଭୋଜି ହବ ଚାନ୍ଦା ଫାନ୍ଦା କରିବା କେଉଁଠି ଗଛ ଟିକେ ହାଣିଲେ ପାଠ ଫାଟ ଆଣିକି ଟିକେ ଜଳା ହବ ହଁ ହଁ ହଁ ହଉ କରିବା ଏକା ସବୁ ଠିକ୍ ଠାକ୍ ତୁମର ଚାଷ କାମ ସରୁ ଚାଷ କାମ ସରିଲେ ସବୁ ଜାଆଁଳା ଯାଇକି ଆଣିବା ସାନ ମନ୍ଦ ଛାଡ଼ିଆ ନୂଆ ମନ୍ଦର ଛାଡ଼ିଆ ଚାରିଆଡ଼େ ଛାଡ଼ିବା ହଁ ହଁ ସବୁ ସୁବିଧା କରିବା ତୁମେ ତ ବିଲରେ ରହିଯାଉଛ ତ ମୁଁ ତ ଜଣେ କିଅଣ କରିବା ଆଉ ହଉ ହଉ ସବୁ କାମ ହବ ପଇସା ଆଦାୟ କଲେ ତ ସବୁ ଗାଁର ସବୁ ଉନ୍ନତି କରିହବ ଆଁ ବସିକି ଗୋଟେଦିନ ମିଟିଂ କରିବା ଡକେଇକିରି ଲୋକ ଆମେ ଦୁଇ ଦୁଇ ମେମ୍ବର ବସିକି ମିଟିଂ କରିବା ହଁ ମିଟିଙ୍ଗ କରିକି କେଉଁଠି କାଠ ହଣା ହବ କେଉଁଠି ଗଛ ନବା ହବ କେଉଁଠି ପାଣି ଛଡ଼ା ହବ କେଉଁଠି କ'ଣ ହବ କୁସ ପୁଣି ଚାନ୍ଦା କେତେ ପକା ହବ ଭୋଜି ଚାନ୍ଦା ତା ହଁ ହଁ